ଆଜ୍ଞା ଆଜ୍ଞା ଆଉ କୋଡ଼ିଏ ଟଙ୍କା ଆସିବ ସେମିତି ହ୍ୟୁଜ୍ ଆମାଉଣ୍ଟ ନେଲେ ଟିକେ କମ୍ ପଡ଼ିବ

ହଁ ଆପଣ ଆପଣ ଦୋକାନକୁ ଆସି କରି ଆପଣଙ୍କ ଲିଷ୍ଟଟା ଦିଅନ୍ତୁ ତା'ପରେ ଆପଣଙ୍କର କେଉଁ କେଉଁ ଜିନିଷ ଦରକାର କେତେ କେତେ ଆମାଉଣ୍ଟର ନେବେ ସେଇ ହିସାବରେ ଆପଣଙ୍କର ରେଟ୍ ଲାଗିବ ପ୍ଲସ୍ ଆମର ଏଇ ରେଟ୍ ସବୁ ରହୁଛି ଆପଣ ଯେଉଁ ରେଟ୍ ଚାହିଁବେ ବୁଝିପାରିବେ ହଁ ସେମିତି କ୍ୱାଣ୍ଟିଟି ନେଇ କରି ଆମର ଡିସ୍କାଉଣ୍ଟ ରହୁଛି ସେମିତି ତ ଲୁଜ୍ରେ ତ ଦେଇ ହେବନି ଆପଣ କ୍ୱାଣ୍ଟିଟି ନେଇକି ଆସିବ ଡିସ୍କାଉଣ୍ଟ ଆସିବ ପୋଟଳ ଆପଣଙ୍କର ପଳାଇ ଆସିବ ଫର୍ଟି ଫାଇବ୍ ଆସିବ ବାଇଗଣ ବର୍ତ୍ତମାନ ପଳାଇ ଆସିବ ଆପଣଙ୍କର ସେଇ ଫର୍ଟି ଆସିବ ଭଲ ଭଲ ଭଲ ବାଇଗଣଟା ଆସିବ ଆଉ ତା'ଠୁ ଟିକେ ଲୋ ରହିଲେ ଆସିବ ସେଇ ଟ୍ୱେଣ୍ଟୀ ଫାଇବ୍ ଥାର୍ଟି ଭିତରେ ଭେଣ୍ଡି ଆସିବ ଫର୍ଟି ଫାଇବ୍ ଫିଫ୍ଟି ଭଲଟା ଆଉ ଯେଉଁଟାକ ଏମିତି ଜେନେରାଲ୍ ଯେଉଁରା ଆସୁଛି ସେରା ଥାର୍ଟି ତିରିଶ ଟଙ୍କା ପଇଁତିରିଶ ଟଙ୍କା ଭିତରେ ପାଇଯିବେ ସଜନା ଛୁଇଁଟା ଆପଣଙ୍କର ଆସିବ ସେଇ ଆମର ଆମର ଆପଣ କେ ଜି ଦାରିଆ ନେବେ ନା ବିଡ଼ା ଆସୁଚି ତା'ର ବିଡ଼ା ଆସୁଛି କେ ଜି ବି ଆସୁଛି କେମିତି ନେବେ ଆପଣ ଆଜ୍ଞା ଆଜ୍ଞା ଆପଣ ଆସନ୍ତୁ ଦୋକାନକୁ ଆସିକି ଆପଣ ଜିନିଷ ଦେଖିବେ ତା'ପରେ ସବୁ ଫ୍ରେସ୍ ଆସୁଛି ଆମର ପର୍ ଡ଼େ ରହିଛି ଫ୍ରେସ୍ ଆସୁଛି କ'ଣ କହିଲେ ଗ୍ରୀନ୍ ମଟର ଆପଣଙ୍କର ସେଇ ସେଭେଣ୍ଟି ରୁପିଜ୍ ଯେଉଁ କଲରା କଲରା ଆପଣଙ୍କୁ ପଳାଇ ଆସିବ ଆପଣଙ୍କର ଫର୍ଟି ରୁପିଜ୍ ଝୁଡଙ୍ଗ ଆସିବ ସେଇ ଥାର୍ଟି ଫାଇବ୍ ଫର୍ଟି ତା'ଦେହରେ ଆପଣଙ୍କର ଆସିବ ଏଇ ଥାର୍ଟି ଫାଇବ୍ ସବୁ ସେଇ ଚାଳିଶ ପଚାଶ ଭିତରେ ଆପଣଙ୍କର ଆସିବ ତା'ଠୁ ବିଶେଷ କିଛି ନାହିଁ

ସିମ୍ବ ଆପଣଙ୍କର କମ୍ ପଳାଇ ଆସିବ ଟ୍ୱେଣ୍ଟି ଫାଇବ୍ ଭିତରେ ପଳାଇ ଆସିବ ଟ୍ୱେଣ୍ଟି ଟ୍ୱେଣ୍ଟି ଫାଇବ୍ ଆଜ୍ଞା ଆଜ୍ଞା ଆପଣ ଆସନ୍ତୁ ଦୋକାନ ଆସନ୍ତୁ ତା'ପରେ ଦେଖିବେ ଜିନିଷ ଆଜ୍ଞା ଆଜ୍ଞା